ହ୍ୟାଲୋ ଏହିଟା କ୍ୟାବ୍ ଏଜେନ୍ସି ଲାଗିଛି ତ ହଁ ମୋତେ ମୋର ଗୋଟିଏ ବଡ଼ କାର୍ ଦରକାର ଥିଲା ହଁ ଭୁବନେଶ୍ୱର ଯିବୁତ ଆମ ଘର ଫ୍ୟାମିଲି ସାଙ୍ଗସାଥି ସମସ୍ତେ ଯିବୁ ଗୋଟିଏ ବଡ଼ କାର୍ ଟେ ପଠାଇଦେବେ ଆଉ ହଁ କେତେ ଟଙ୍କା ପଚିଶ ଶହ ନା ଏତେ ଟଙ୍କା ନାହିଁ କିଛି ଡ଼ିସକାଉଣ୍ଟ ତ କର ହଁ ତେଇଶ ଶହ ଫାଇନାଲ୍ ହେଉ ପଚିଶ ତାରିଖରେ ଆମର ଅଛି ତ ବୁକିଂ କରିଦେବେ ଆଉ ପଠାଇଦେବେ